ଆମ ଘରେ ଗ୍ୟାସ୍ ଗ୍ୟାସ୍ ଜାଲ୍ସୁଁ ତାପରେ ସସ୍ପେଟ୍ରେ ଚାହା ବସାସୁଁ ଚିନି ଚାହା ଗୁଣ୍ ସେନେ ଅଦା ଗୁଟ୍ ମରିଚ ଇଲାଚି ସବୁ ପକାସୁଁ ଗାଈ ଗୁରସ୍ ମିଲ୍ଲେ ଲଗାସୁଁ ନିହେଲେ ଦୁକାନୁ ଅମୂଲ୍ ଗୁରସ୍ କିଣି ଆନିକରି ଲଗାସୁଁ ପିଇସୁଁ ଚାହା ବହୁତ୍ ସମସ୍ତେ ଆମ ଘରେ ପିଇସୁଁ ବହୁତ୍ ଭଲ୍ ଲାଗ୍ସି ଆମ୍ ଘରେ ଅମୂଲ୍ ଗୁରସ୍ ଟା ପିଇସୁଁ ତାପରେ ଗାଈ ଗୁରସ୍ ମିଲ୍ଲେ ବି ଆମେ ଘିନିକରି